ଓଡ଼ିଆ ଭାଷାଠାରୁ ଭିନ୍ନ ଭାଷା ହେଲା ଇଂଲିଶ ୱିଲିୟମ ସେକ୍ସପିୟରଙ୍କର ଜୁଲିୟସ ରୋବଟ୍ ଗୋଟିଏ ପୁସ୍ତକ ଏହି ପୁସ୍ତକଟି ପଢ଼ିବାକୁ ମୋତେ ଭାରି ଭଲ ଲାଗେ ଏହି ପୁସ୍ତକରେ ବିଭିନ୍ନ ପ୍ରକାର କଥା ଲେଖା ହୋଇଛି ଏହାବ୍ୟତୀତ ଆମ ଓଡ଼ିଆ ଭାଷାର ବିଭିନ୍ନ ପୁସ୍ତକ ଅଛି ଗ୍ରନ୍ଥ ଯାହାକି ରାମାୟଣ ମହାଭାରତ ଗୀତା ଏହି ପୁସ୍ତକମାନଙ୍କୁ ଯେକୌଣସି ଲୋକ ହେଲେ ପଢ଼ିପାରିବେ କାରଣ ଏହା ସଂସ୍କୃତରେ ମଧ୍ୟ ଲେଖା ହୋଇଥିଲା ହିନ୍ଦୀ ହିନ୍ଦୀରେ ମଧ୍ୟ ଲେଖା ହୋଇଥିଲା ଯେକୌଣସି ଲୋକ ମଧ୍ୟ ଏହାକୁ ପଢ଼ି ପାରିବେ ଏଣୁ ଏହି ଏହି ପୁସ୍ତକ ମାଧ୍ୟମରେ ଲୋକମାନଙ୍କର ପୁରାତନ ଶାସନ କେମିତି ସେ ବିଷୟରେ ମଧ୍ୟ ଶିଖିପାରିବେ ଆଉ ଧର୍ମ ଗୋଟିଏ ଜିନିଷ ଏହି ଧର୍ମ ବିଷୟରେ ମଧ୍ୟ ଏହି ଗୀତାମାନ ଗୀତା ରାମାୟଣ ମହାଭାରତରୁ ବହୁତ କଥା ଜାଣିପାରିବେ ଏହା ହେଉଛି ଆମର ପୁରାତନ ପୁସ୍ତକ